ଆମ ଘରେ ସମସ୍ତେ ଚାହା ପିଇବାକୁ ପସନ୍ଦ କରନ୍ତି ସବୁଦିନ ପ୍ରତିଦିନ କାର୍ଯ୍ୟ ଚାହା ସକାଳୁ ଯାହା ହେଲେ ବି ଚାହା ହୁଏ ଚାହା କରିବା ପାଇଁ ପ୍ରଥମେ କ୍ଷୀର ଚାହାପତି ଚିନି ଅଳେଇଚ ଅଦା ପକେଇକି ଚାହା କରୁ ତାପରେ ଚାହା ଛାଣିକି ସମସ୍ତଙ୍କୁ ଦିଆଯାଏ ଆଉ ସମସ୍ତେ ସକ୍ ସମସ୍ତେ ସକାଳୁ ଚାହା ପିଅନ୍ତି